ପନ୍ଦର ଫେବୃୟାରୀ ଦୁଇ ହଜାର ଏକୋଇଶ ଦଶ ଜାନୁୟାରୀ ଦୁଇ ହଜାର ଅଠର ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ଛବିଶ ଜୁନ୍ ଦୁଇ ହଜାର କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ବାଇଶ